ମୋର ନାମ ସବିତା ପାଣ୍ଡେ ନାମ ଗଞ୍ଜାମ ମୁଁ ବହୁତ ମୋର ଗୋଟିଏ ଅର୍ଡ଼ର୍ କରିଥିଲି ତାହା ବଦଳରେ ଆଉ ଗୋଟେ ଖାଦ୍ୟ ଅଛି ମୁଁ ଚିକେନ୍ ବିରିୟାନୀ

କରିଥିଲି ମାତ୍ର ତାହା ବଦଳରେ ଅନ୍ୟ ଗୋଟିଏ ଜିନିଷ ଆସିଛି ଆପଣ ମୋର ଅର୍ଡ଼ର୍ ଆଣିଦେଲେ ଭଲ ହୁଅନ୍ତା ମୋର ଘରେ ଘଣ୍ଟାଟେ ପରେ ଅତିଥି ଆସିବେ ଆପଣ ଯଦି ସମୟ ପୂର୍ବରୁ ଆସିଥାନ୍ତେ ତେବେ ହୁଅନ୍ତା